ଛବିଶ ଜାନୁଆରୀ ଦୁଇ ହଜାର କୋଡ଼ିଏ ଚଉଦ ଫେବୃୟାରୀ ଦୁଇ ହଜାର ଚଉଦ ଦଶ ମାର୍ଚ୍ଚ ଦୁଇ ହଜାର ଦଶ କୋଡ଼ିଏ ଏପ୍ରିଲ ଦୁଇ ହଜାର ଏକୋଇଶ ଏକ ମେ ଦୁଇ ହଜାର ବାଇଶ